ମୋ ଫସଲ କେମିତି ଭଲ ହେବ ସେଥିପାଇଁ ମୁଁ ଫସଲକୁ ଭଲକି ଖୁସୁଳେଇକି ମୋ ଫସଲରେ ଜୈବିକ ସାର ଯାହାକି ମୁଁ ମୋ ନିଜ ହାତରେ ତିଆରି କରିଥାଏ କି କିଛି ଗୋବରକୁ ଖତ କରି ତାକୁ ଗଛମୂଳେ ଦେଲେ ସେ କିଛିଟା ଭଲ ଗଛଗୁରା ଭଲ ହୁଅନ୍ତି ମୁଁ ତ ସେ ଫ ଗଛମୂଳରେ ଜୈବିକ ସାର ତ ଫାଷ୍ଟ ଦେଇଥାଏ ତା'ପରେ କିଛି ସାରର ମଧ୍ୟ ବ୍ୟବହାର କରିଥାଏ ପରିବା ଚୋପା ହେଉ ଗୋଟେ ଜାଗାରେ କାଟିକି ପରିବା ଚୋପା ରଖିଥାଏ ସେସବୁ ମଧ୍ୟ ଗଛ ମୂଳରେ ଦେଇଥାଏ ତା'ପରେ ଗଛର ପୋକଫୋକ କେମତି ନଲାଗିବ ପୋକମରା ଔଷଧ ମଧ୍ୟ ଦେଇଥାଏ ଆଁ ବିଭିନ୍ନ ପ୍ରକାର ସାର ମିଳୁଛି ଏବେ ପୋକମରା ଔଷଧ ମଧ୍ୟ ମିଳୁଛି ତା' ଫଳରେ ମୁଁ ମୋର କେମିତି ଫସଲ ଗୁରାକୁ ଭଲରେ ରଖିବି ମାଙ୍କଡ଼ ଯେମିତି ଖାଇ ନଯିବା ପାଇଁକା ଚାରିପଟେ ବାଡ଼ ମଧ୍ୟ ତିଆରି କରିଥାଏ ଏବଂ ତା' ମୂଳରେ ଯେଉଁ ଘାସ ହେଇଯାଇଥାଏ ସପ୍ତାହକୁ ଯାହାବି ହେଲେ ଥରେ ମୁଁ ବାଛିନିଏ ଘାସ ଫାସ ସବୁ ବାଛିନିଏ ଯାହାଫଳରେ ମୋର ଫସଲ ଗୁରାକ ଭର ଭଲ ରହିବ ବୋଲି ମୁଁ ଭାବେ